ହ୍ୟାଲୋ ଟାଟା କ୍ୟାଣ୍ଟିନ ବିପିନ ବାବୁ ହଁ ଆଉ ଖାଇବାଟା ମୁଁ ମଗାଇ ଥିଲି ଗାଡ଼ିଟା ମୋର ବ୍ରେକଡାଉନ ହୋଇଥିଲା ବ୍ରେକଡାଉନ ହେଲା କେମିତି ମୁଁ ଲୋଡ଼ କରିକି ଫେରୁ ଥିଲି ଲୋଡ଼ ଧରିକି ଆସୁଥିଲି ସେ ଜଙ୍ଗଲ ପାଖରେ ବ୍ରେକଡାଉନ ହେଲା ମୁଁ ଖାଇବାଟା ମଗେଇ ଥିଲି ଆଉ ତମ ପିଲା ଖାଇବା ବି ନେଇକି ଆସିଲା ଯେ ତାକୁ କହିଲି କଣ ନା ଯେ ମୁଁ ଯେଉଁ ହିସାବରେ ଖାଇବା ମଗେଇଥିଲି ମୁଁ ମଗେଇ ଥିଲି ଭାତ ଆଉ ଭଜା ତରକାରି ଚିକେନ ମଗାଇଥିଲି କିନ୍ତୁ ଆପଣ ଦେଇଦେଇଛନ୍ତି ମାଛ ଦେଇଦେଇଛନ୍ତି ଆଉ ଭଜା କହିଥିଲି ତମକୁ ଇଏ ମଗାଇବା ପାଇଁ ଆଉ ଗୋଟେ ମିଲ ବି କହିଥିଲି ଡବଲ ମିଲ ପଠାଇବା ପାଇଁ ଡବଲ ମିଲ ନ ଦେଇ କି ସିଙ୍ଗଲ ମିଲ ଦେଇ ଦେଇଛନ୍ତି ଆଉ ଏଠି ମିସ୍ତ୍ରୀ ଆସିଲା ବେଳକୁ ମେକାନିକ ଆସିଲା ବେଳକୁ ଲେଟ ହେବ ସେଥିପାଇଁ ମୁଁ ଡବଲ ଖାଇବା ମଗେଇଥିଲି ଆପଣ ସେଟା ନକରିକି ପିଲାଟାକୁ ଯେତେବେଳେ କହିଲି ପିଲାଟା ମତେ ବ୍ୟବହାର ଖରାପ ଦେଖାଇଲା ଆଉ ଠିକ ବ୍ୟବହାର ଦେଖାଇଲା ନାହିଁ ଆଉ ସେଥିପାଇଁ ଟିକେ ଖାଇବା ବି ଠିକ୍ ଆପଣ ଦେଇ ପାରିଲେନି ମସଲା ପୁରା ଅଧିକ ଦେଇ ଦେଇଛନ୍ତି ମୁଁ କହିଥିଲି କମ ମସଲା ଦେଇକି ଆଣିବା ପାଇଁ ତାପରେ ଯେଉଁ ହିସାବରେ ମୁଁ କହିଥିଲି ଆପଣକୁ ଯେ ଏଇ ଖାଇବା ଖାଦ୍ୟ ମୋ ପାଇଁ ପଠାଅ ଓଲଟା ଖାଦ୍ୟ ଦେଇ ଦେଇଛନ୍ତି ଆଉ ପନିର ଜାଗାରେ ମାଛ ମାଛ ଜାଗାରେ ଚିକେନ ଏ ଭଳିଆ ଦେଇଦେଇଛନ୍ତି ମୁଁ କହିଲି ଗୋଟେ ପ୍ରକାର ଆପଣ ଦେଉଛନ୍ତି ଗୋଟେ ପ୍ରକାର ଆଉ ସେଥିପାଇଁ ଆଉ ଟିକିଏ ଆପଣ ପିଲା କୁ ଟିକିଏ ଯଦି ନା ଆପଣ ଯଦି ଟିକିଏ ଗାଇଡ଼ କରିବେନା ପିଲାଙ୍କୁ ଏଇ ଭଳିଆ ଲୋକ ସେ କହିଛି ଏଇ ଭଳିଆ ଖାଦ୍ୟ ଦେବା ପାଇଁ ଆପଣ ସେ ଭଳିଆ ନ ଦେଇକି ପିଲା ତା ମନ ଇଚ୍ଛା ରେ ବୋଧେ ନେଇଆସିଛି ଆଉ ସେଇଥିପାଇଁ ଏଇ ଭଳିଆ ଖାଦ୍ୟ ଆଣିକି ପହଞ୍ଚେଇକି ଏଠି ପୂରା ଗରମ ହେଉଛି ମୋ ଉପରେ ଗରମ ପୂରା ପ୍ରବଳ ଯାହାକି ଆଉ ତା କଥା ମାନେ କହି ହେଉନି ଏଥିରେ ତ ମାନେ ତମର ଗରାଖ ଯେଉଁମନେ ଯାଉଛନ୍ତି ସେ ଗରାଖ ଆଗ୍ରହ ହେବେ କି ତମ କ୍ୟାଣ୍ଟିନ ଯିବା ପାଇଁ ଯିବେନି ନା ଆପଣ ଧୀରେ ଧୀରେ ତ କ୍ୟାଣ୍ଟିନ ର ବଦନାମ ହେବ ଆଉ ସେଥିପାଇଁ ଆପଣ ଟିକେ ତମ ସେ ସପ୍ଲାଏ ପିଲା ଯିଏ ଯେଉଁମାନେ ପାର୍ସଲ ଦେଉଛନ୍ତି ତାଙ୍କୁ ଟିକେ ବୁଝାନ୍ତୁ ଆଉ ଏଇଭଳିଆ ହେଲେ ହେବ କି ନାଇଁ ନାଇଁ ମୁଁ ଫୋନ କରିନଥିଲି ସେ ସାଙ୍ଗ ପିଲାଟା ଯାଇକି ଆପଣଙ୍କ ପାଖରେ ଖାଇଥିଲା ଖାଇଲା ଠୁ ସେ ମୋତେ କହିଲା ସେ କ୍ଯାଣ୍ଟିନଟା ଭଲ ଖାଇବା ଦେଉଛି ଆଉ ସେଇଠୁ ମଗାଇ ଦିଅ ଖାଇବା ଆଉ ମୁଁ ମଗେଇଲା ବେଳକୁ ଦେଖିଲା ବେଳକୁ ଗୋଟେ ପ୍ରକାର କହିଲି ଗୋଟେ ପ୍ରକାର ଚେଞ୍ଜ କରିଦେଉଛନ୍ତି ମାଛ ଜାଗାରେ ଚିକେନ ଚିକେନ ଜାଗାରେ ପନିର ପନିର ଜାଗାରେ ମିଲ ଜାଗାରେ ତନ୍ଦୁରି ଏଇ ଭଳିଆ ଦେଉଛନ୍ତି ଆଉ ତାପରେ ବି ମସଲା ପ୍ରବଳ ଥଣ୍ଡା ଜିନିସ ଜିନିସ ବି ଗରମ ନାଇଁ ଆଉ ଏଇ ଭଳିଆ ଖାଦ୍ୟ କିଏ ଖାଇବ ଏଇ ଭଳିଆ ଖାଦ୍ୟ ଖାଇଲେ ଦେହ ଖରାପ ହବନା ଆଉ ସେଥି ପାଇଁ ଆଉ ଆପଣଙ୍କ କ୍ୟାଣ୍ଟିନଟା କି ଭଲ ଚାଲିବ କି ଆପଣ ସେଇଟା ଜାଣିବା ଦରକାର ନା ଆଉ ଆଉ ତାହେଲେ କଣ କହୁଛ ଏଥର ଭଲ ପଠେଇବେ ତ ହେଉ ହେଉ ତାହେଲେ ରହୁଛି ନା କଣ କହୁଛ ହେଉ ହେଉ ଠିକ ଅଛି ହେଉ ରହିଲି